ସାର୍ ମୋ ନାଁ ହେଉଛି ରାଜା ପ୍ରଧାନ ମୁଁ ଏବେ ଏଇନେ ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ରେ ପଢ଼ୁଛି ସାଇନ୍ସ ଷ୍ଟ୍ରିମ୍ରେ ଅଛି ଆଉ ମୋର ଗୋଟେ ବଡ଼ ଭାଇ ଅଛନ୍ତି ତା' ନାଁ ହେଉଛି ସିତୁ ବିଶ୍ୱାଳ ସେ ଏଇନେ ଗ୍ରାଜୁଏସନ୍ କରୁଥାଇଛନ୍ତି ସାଇନ୍ସରେ ଓ ତାଙ୍କୁ ମୁଁ ମଝିରେ କଥାବାର୍ତ୍ତା ହେଇଥିଲି ସେ କହୁଥିଲେ ଯେ ସାଇନ୍ସ କରିବା ପରେ ବହୁତ ଅନ୍ୟ ଷ୍ଟ୍ରିମ୍ରେ ଆପଣ ନେଇ ଆଗେଇ ଯାଇପାରିବେ ଯେମତି କି ଆପଣ ସାଇନ୍ସ ପରେ ପ୍ଲସ୍ ଥ୍ରୀ ସାଇନ୍ସ ପରେ ଆପଣ ଏମ୍ ଏସ୍ ସି କରିପାରିବେ ବି ଇ ଡ଼ି କରିପାରିବେ ହାଇସ୍କୁଲ ଟିଚର୍ ହେଇପାରିବେ ଆଉ ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଯିବା ଲାଗି ଚାହୁଁନାହାଁନ୍ତି ତା'ହେଲେ ଆପଣ ଫାର୍ମାସି କରିପାରିବେ ଫାର୍ମାସି କରିପାରିଲେ ଆପଣ ନିହାତି ଭାବରେ ଗୋଟେ ଗଭର୍ନମେଣ୍ଟ ଜବ୍ ପାଇପାରିବେ ନହେଲେ ଗୋଟେ ପ୍ରାଇଭେଟ୍ ସେକ୍ଟର୍ରେ ଆପଣ ନିଜେ ନିଜେ ମେଡ଼ିକାଲ୍ ଷ୍ଟୋର୍ ଖୋଲିପାରିବେ ଆହୁରି ବହୁତ ଅଛି ଆପଣ ଗଭର୍ନମେଣ୍ଟ ବି ଦେଇ ଦେବେ ଆଉ ଇଂଜିନିୟରିଂ